ଉତ୍ତମ ଗୁଣବତ୍ତା ପ୍ରଜାତିର ପଶୁମାନଙ୍କୁ ଚିହ୍ନିବାକୁ ହେଲେ ଯେଉଁ ମାନେ ଘରେ ପଶୁପାଳନ କରୁଛନ୍ତି ଯେଉଁ ଲୋକମାନେ ସେମାନେ ସେମାନେ ନିହାତି ଭାବରେ ଜାଣିବା ଦରକାର ସେହିମାନଙ୍କ ପଶୁ ଘରେ ଠିକ ସେ ଖାଉଛନ୍ତି କି ନାହିଁ ବିଲବାଡ଼ି ଗଲେ ଘାସ ଖାଇ ଚରିକି ସନ୍ଧ୍ୟା ବେଳେ ଫେରୁଛନ୍ତି କି ନାହିଁ ଯଦି ସେମିତି କିଛି ତାଙ୍କର ଚଲ ପଶୁମାନଙ୍କର ଏସବୁ ଭିତରେ ପ୍ରୋବ୍ଲେମ କିଛି ଷ୍ଟାର୍ଟ ହେଉଛି ତ ସେମାନେ ଠିକ ସେ ଖାଉନାହାନ୍ତି ଧର ଗାଈ ପଶୁମାନେ ଠିକ ସେ ଦେଉ ନାହାନ୍ତି କ୍ଷୀର ଦେଉନାହାନ୍ତି ସେମାନେ ପଶୁ ଡାକ୍ତରଙ୍କ ପାଖକୁ ଯାଇ ଏହିସବୁ ପଶୁମାନଙ୍କ ବିଷୟରେ ସବୁ ଜଣାଇ ସେମାନଙ୍କର ପରାମର୍ଶ ନେବା ଡକ୍ତରମାନଙ୍କଠାରୁ ପରାମର୍ଶ ନେବା ନିହାତି ଆବଶ୍ୟକୀୟ ହେଉଛି